ହ୍ୟାଲୋ ହଁ କୁହନ୍ତୁ ପାଞ୍ଚଦିନ ପାଇଁ ମିଳିଯିବ ଯେ ଟିକିଏ ବୁଝିବାକୁ ପଡ଼ିବ ମୁଁ ଟିକିଏ ସେ ଷ୍ଟାଫ୍ ଙ୍କୁ ପଚାରେ ଆମର ତ ବର୍ତ୍ତମାନ ଏହିକ୍ଷଣି ବାହାଘର ସିଜିନ୍ଟା ଚାଲିଛି ନା ସବୁ ରୁମ୍ ଗୁଡ଼ା ପ୍ରାୟତଃ ଫିଲ ଅପ୍ ଥିଲା ବହୁତଦିନ ସୁଦ୍ଧା ଆଉ ମୁଁ ଟିକିଏ ସେ ଷ୍ଟାଫ୍ ଙ୍କୁ ପଚାରିଲେ ଜଣାପଡ଼ିବ ହେଉ ଠିକ୍ ଅଛି ପାଞ୍ଚଦିନ କେବେ ଠାରୁ ରହିବ ହଁ ତାନେ ଠିକ୍ ଅଛି ମିଳିଯିବ ସେତେବେଳେ ବାହାଘର ସିଜିନ୍ ପଳାଇଥିବ ମିଳିଯିବ କିଛି ଅସୁବିଧା ନାହିଁ ଆ ଏବେଠୁ କହିଲେ ମୁଁ ସେ ମାନେ ବୁକିଙ୍ଗ୍ କରିକି ରଖିଦେବି

ଆମ ଆମ ହୋଟେଲର ସବୁପ୍ରକାର ଫ୍ୟାସିଲିଟି ଅଛି ତାପରେ ଆମର ଏହିଟା ହେଉଛି ଥ୍ରୀ ଷ୍ଟାର୍ ହୋଟେଲଟା ହେଲା ଆଉ ଏଠି ଆମର ସବୁଜିନିଷ ଖାଇବା ପିଇବା ରହିବା ଏସି ନନ୍ ଏସି ରୁମ୍ ବି ଅଛି ଏଁ ପ୍ରାୟତଃ ଆମର ସବୁ ରୁମ୍ ଗୁଡ଼ା ଏସି ରହୁଛି କିଛିଟା ଖାଲି ପାଞ୍ଚ ଛଅଟା ଖଣ୍ଡେ ଖାଲି ନନ୍ ଏସି ଅଛି ନହେଲେ ସବୁଗୁଡ଼ା ଏସି ହଁ ଆମର ତ ଏସି ରୁମ୍ ଗୁଡ଼ାକ ରହିଯାଉଛି ପାଖାପାଖି ଅଢ଼େଇ ହଜାର ତିନିହଜାର ଟଙ୍କା ହଁ ଆମ ହୋଟେଲର ପ୍ରତି ରୁମ୍ ଗୁଡ଼ାକ ପାଖାପାଖି ସ୍କୋୟାର୍ ଫୁଟ୍ ରହୁଛି ତଥାପି ଦୁଇଶହ ଚାଳିଶ ଅଢ଼େଇଶହ ଭିତରେ ଦୁଇଶହ ଚାଳିଶ ଦୁଇଶହ ପଚାଶ ଭିତରେ ସ୍କୋୟାର୍ ଫୁଟ୍ ରହୁଛି ପ୍ରତି ରୁମ୍ ଗୁଡ଼ାକ ରୁମ୍ ଭିତରେ ଆପଣଙ୍କର ତା ଭିତରେ ଆପଣଙ୍କର ଆଟାଚ୍ ରହିବ ଲାଟିନ୍ ବାଥ୍ରୁମ୍ ହେଲା ଆଉ ଗୋଟିଏ ଡାଇନିଙ୍ଗ୍ ହଲ୍ ବି ତା ଭିତରେ ରହୁଛି ନା କି ନା କିଚେନ୍ କାହିଁ ଆସିବ ଆମର ତ ଲ ଲଜିଙ୍ଗ ସିଷ୍ଟମ୍ ଆମର କିଚେନ୍ କାହିଁ ଆସିବ ଯେଉଁଗୁଡ଼ା ଗେଷ୍ଟ ହାଉସ୍ ସେଗୁଡ଼ାକ ଆପଣଙ୍କର ରୁହେ ହେଉଛି କିଚେନ୍ ସିଷ୍ଟମ୍ ରହିବ ଆମର ଦେଖନ୍ତୁ ଏଠି ଆମ ହୋଟେଲର ନିୟମ ହେଉଛି ଯଦି ବାହାର ଗେଷ୍ଟ ଆସୁଛନ୍ତି ତାହେଲେ ବାହାର ଜିନିଷ କିଛି ଆମ ହୋଟେଲକୁ ମାନେ ଭର୍ତ୍ତି କରାଯାଉନି ଯଦି ଆପଣ ଚାହିଁବେ ଯେ ଏମିତି ଯିବେ ଯେଉଁଠି କେଉଁଠି ଖାଇକି ଆସିବେ ଏଟା ଅଲଗା କଥା କିନ୍ତୁ ଯଦି ମାନେ କୋଣସି ଅଲଗା ହୋଟେଲରୁ ଖାଇବା ଆଣିକି ଆମ ହୋଟେଲରେ ଖାଉଛନ୍ତି ସେଟା ଆମ ସିକ୍ୟୁରିଟି ଆଲାଓ କରିବନାହିଁ ହେଲା ଆମ ହୋଟେଲରେ ସବୁ ଖାଇବା ରୋଷେଇ ସବୁ ଜିନିଷ ଆମ ହୋଟେଲରେ ହିଁ ରହୁଛି ସବୁ ଫ୍ୟାସିଲିଟି ରହୁଛି

ଟୋଟାଲ୍ ଭେଜ୍ରେ ତ ଭଲ ଆଇଟମ୍ ଆମର ମିଳିଯିବ ଆଚ୍ଛା ମୋତେ ଗୋଟିଏ କଥା କହୁନାହାନ୍ତି ଆପଣଙ୍କର କେତେଜଣ ଷ୍ଟାଫ୍ ଆସିବେ ଆମ ହୋଟେଲକୁ ନା କେତେଜଣ ଫ୍ୟାମିଲି ଯେଉଁ ଆସିବେ କେତେଜଣ ଆସିବେ ଆଚ୍ଛା ତିନିଜଣ ଝିଅ ତାଙ୍କ ବୟସ କେତେ ଆଚ୍ଛା ସେମିତି ହେଲେ ତ ଆପଣଙ୍କୁ ଦୁଇଟା ରୁମ୍ ନେବାକୁ ପଡ଼ିବ କାହିଁକି ନା ଗୋଟିଏ ରୁମ୍ରେ ତ ହେବନି ଜାଗା ହେବନି ଗୋଟିଏ ରୁମ୍ରେ ଗୋଟିଏ ବେଡ଼୍ ଡବଲ୍ ବେଡ଼୍ ରହୁଛି ହଁ ଦୁଇଟି ରୁମ୍ ହେଲେ ଆମେ ତିନିଜଣଙ୍କୁ ଆଉ ଗୋଟିଏ ସିଙ୍ଗଲ୍ ବେଡ଼୍ ଦେଇକି ଆପଣଙ୍କର ଝିଅ ଯେଉଁ ତିନିଜଣ ଆସିବେ ତାକୁ ଆଉ ଗୋଟିଏ ସିଙ୍ଗଲ୍ ବେଡ଼୍ ଦେଇକି ମୁଁ ଆଡ଼ଜେଷ୍ଟ କରି ଦେଇପାରିବା କିଛି ଅସୁବିଧା ନାହିଁ ପାଞ୍ଚଦିନ ରହିବେ ହୋଇଯିବ ଉଁ ସେହିଟା ଦେଖନ୍ତୁ ଆପଣଙ୍କର ରୁମ୍ ତ ଆମେ କହିଲୁ ବାଇଶ ଶହରୁ ଅଢ଼େଇ ହଜାର ଭିତରେ ଆସିବ ଆଉ ସେହି ତାହାରି ଭିତରେ ଆଡ଼ଜେଷ୍ଟ କରିଦେବା ଆଉ ଠିକ୍ ଅଛି ଠିକ୍ ଅଛି